ଯାତ୍ରୀବାହି ବସ୍ରେ ଆମେ ଗଲାବେଲ୍କେ ଭିଡ଼ ଥିଲେ ଷ୍ଟୋରେଜ୍ କେରିଅର ଝରକା ପାସେ ବସିଥିଲେ ଆମେ ଭଲ ଲାଗ୍ସି ଆମ୍କୁ ଝରକା ପାସେ ବସବାର୍ ଲାଗି ଉପରେ ଷ୍ଟୋରେଜ୍ କେରିଅରରେ ବସ୍ବାର କି ଭଲ୍ ଲାଗ୍ଛି ଆଉ ଡ୍ରାଇଭର୍ ସିଟ୍ ପାଖେ ବସଲେ ଆମେ ସବୁବେଲେ ଆଗକେ ଦେଖିକିରୀ ସେଟା ବି ଭଲ୍ ଲାଗ୍ସି ଗୁଟେପ୍ରକାର ଗାଡ଼ି କେନ୍ତା ଚଲଉଛନ୍ ଡ୍ରାଇଭର୍ ସେ ପ୍ରକାର ଆମ୍କୁ ଭଲ୍ ଲାଗ୍ସି ଝର୍କାରେ ତ୍ ବସିଲେ ଆଉ ଭଲ୍ ଲାଗ୍ସି ଯେ ସବୁବେଲେ ଥଣ୍ଡା ପବନ୍ ମାରୁଥିବା ଯେ ସବୁ ଦୃଶ୍ୟ ଦେଖବାର୍କେ ପଡ଼୍ସି ଆଉ ଷ୍ଟୋରେ୍ଜରେ ବସିଲେ ଟିକେ ତକ୍ଲିଫ୍ ହେସି କାଁ କରିକି ଉପରେ ତାରଫାର୍ ଏଇଟା ମାନେ ସବୁ ଟଣାଟୁଣୀ ହେଇଥିସି ବୋଲିକି ବିପଦ୍ ଲାଗ୍ସି ଟିକେ କେତେବେଳେ ଭାଲା କାଣା ହେଇଯିବ ବୋଲି କିନ୍ତୁ ଝର୍କା ପାଖେ ବସିଲେ ଭଲ ଲାଗ୍ସି ଆଉ ସବୁବେଳେ ସତ୍ତର୍କ ହେଇକିରି ରହେବାର୍ ପଡ଼ୁଛି ହାତ ଯୋଡ଼ିକିରି ବସବାର୍ ପଡ଼ୁଛି